ଆମ ଜିଲ୍ଲାରେ ମହିଳାମାନେ ମହିଳାମାନେ ସମ୍ମୁଖୀନ ହେଉଥିବା ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ହେଲା ଲିଙ୍ଗଗତ ସମାନତା ଭେଦ ଭାବ ସଶକ୍ତିକରଣ ନାରୀ ସଶକ୍ତିକରଣ ଇଏ ସବୁ ଯାହାକି ଏବେ ବହୁତ କମିଯାଇଛି ଆଗରୁ ଇଏ ସବୁ ବହୁତ ମାତ୍ରାରେ ଚାଲିଥିଲା ନାରୀମାନଙ୍କୁ ଆଗରୁ ବାହାରକୁ ଛଡ଼ା ହେଉନଥିଲା ଯେମିତିକି ପାଠ ପଢ଼ିବାକୁ ଛଡ଼ା ହେଉନଥିଲା କାମ କରିବାକୁ କିଛି ଛଡ଼ା ହେଉନଥିଲା କିନ୍ତୁ ଏବେ ନାରୀମାନେ ନିଜେ କାମ କରିକି ଅନ୍ୟମାନଙ୍କୁ ବି କାମ ଯୋଗେଇ ପାରୁଛନ୍ତି ନିଜର ଘର ବି ଚଳେଇ ପାରୁଛନ୍ତି ଅନ୍ୟମାନଙ୍କୁ ସାହାଯ୍ୟ କରିପାରୁଛନ୍ତି ସେ ନିଜେ ନିଜେ ଏବେ ଲିଙ୍ଗଗତ ସମାନତା ବି ବହୁତ ମାତ୍ରାରେ କମିଯାଇଛି ଯେମିତିକି ପାଠପଢ଼ା କ୍ଷେତ୍ରରେ ଆଉ ଯେକୌଣସି ବି କ୍ଷେତ୍ରରେ ଆଗରୁ ଯେ ଆଗରୁ ଜବ୍ରେ ଯେମିତି କିଛି ରିର୍ଜବ ନଥିଲା ଏବେ ବି କିନ୍ତୁ ଏବେ କିନ୍ତୁ ଜବ୍ରେ ରିଜର୍ବେସନ ରହିଗଲାଣି ନାରୀମାନଙ୍କୁ ପ୍ରୋତ୍ସାହନ ଦିଆ ହେଉଛିକି କାମ କରିବାପାଇଁ ଆଉ ଆମର ନବୀନ ପଟ୍ଟନାୟକ ଯେ ସମସ୍ତ ନାରୀମାନଙ୍କୁ ବହୁତ ସାରା ସୁଯୋଗ ଦେଇଛନ୍ତି